ନମସ୍କାର

ଆପଣ ପ୍ରାକ୍ଟିସ୍ କରୁଛନ୍ତି ନା ପ୍ରାକ୍ଟିସ୍ ପ୍ରାକ୍ଟିସ୍ ଯଦି କରୁଛନ୍ତି ଆସନ୍ତୁ ଆମର ସକାଳୁ ସନ୍ଧ୍ୟା ହାର୍ଡ୍ ପ୍ରାକ୍ଟିସ୍ କରନ୍ତୁ ଆସିକରି ଆଉ ତେଣୁ ତାପରେ ଯେମିତିକି କରିବା ଲାଗି ଚାହୁଁଛନ୍ତି ସେଇଟା ଟିକେ ମାଇଣ୍ଡଲି ସେଟା ଟିକେ କରୁନ୍ତୁ ଯେମିତିକି ଭଲ ହେବ ଆଉ ଏମିତି କାମ କରୁଛନ୍ତି ବୋଲେ ଟିକେ ଠିକ ନାଇଁ ହୁଏ ଆଉ ମେଣ୍ଟାଲିଟି ଠିକ ସେ ନାଇଁ ସେଟା ମେଣ୍ଟାଲିଟି ଠିକ ରଖୁନ୍ତୁ ଆଉ କାମ ତ ବେଶୀ କିରି ଫୋକସ୍ ଯାଇ ହେଇ ପାରିବା ଆଉ ସକାଳୁ ସନ୍ଧ୍ୟାରେ ନିହାତି ପ୍ରାକ୍ଟିସ୍ ଦରକାର

ଖାଇବା ପିଇବା ଜିନିଷ ଉପରେ ଉଁ ତାକୁ ନୋ ଡ୍ରିଙ୍କସ୍ ହେଲା ଖାଇବା ପିଇବା ଉପରେ ଫୁଡ୍ ଫୁଡ୍ର ଆମର ଭେଜିଟେବୁଲ୍ ଖାଇ ପାରିବେ ହେଲା ଆଉ ମଦ ପାଣି ନିଶା ପାଣି ଜିନିଷ ସେ ସବୁ ଜିନିଷ ନାହିଁ ହେବାରେ ସେଟା ଯଦି ହଉଛି ବୋଲେ କଣ୍ଟ୍ରୋଲ୍ କଣ୍ଟ୍ରୋଲ୍ କରୁଥିବେ

ହଁ ହଁ